ହଁ ମୁଁ ପରବର୍ତ୍ତୀ ପିଢ଼ିଙ୍କୁ ଇତିହାସ ଶିଖେଇବାକୁ ଚାହୁଁଛି ଯେ ଏଥିପାଇଁ ଯେ ପରବର୍ତ୍ତୀ ପିଢ଼ି ଯେଉଁ ରହୁଛନ୍ତି ପିଲାମାନେ ରହୁଛନ୍ତି ସେମାନେ ଇତିହାସ ବିଷୟରେ ଜାଣିବା ନିହାତି ଜରୁରୀ ଅଁ କାରଣ ଇତିହାସ ଏକ ଏମିତି ମାନେ ବିଷୟ ଯେଉଁଟାକି ପରବର୍ତ୍ତୀରେ କ'ଣ ଘଟିଯାଇଛି ସେମାନେ ଏହି ସମୟରେ ଜାଣିପାରିବେନି ପରବର୍ତ୍ତୀ ବିଷୟରେ ପଢ଼େଇଲେ ତାଙ୍କୁ ଜଣେଇଲେ କ'ଣ କ'ଣ ଘଟିଛି ଏବଂ କ'ଣ କ'ଣ ଇତି ହୋଇଯାଇଛି କ'ଣ କ'ଣ କାର୍ଯ୍ୟାନୁଷ୍ଠାନ ହୋଇଯାଇଛି ଏବଂ କ'ଣ କ'ଣ ବାକି ରହିଯାଇଛି ସେତି ସେଇଠି ସେଇଟା ଜାଣିବା ତାଙ୍କର ନିହାତି ଜରୁରୀ ଏବଂ ପରବର୍ତ୍ତୀ ପିଢ଼ିମାନେ ଇତିହାସ ପଢ଼ିଲେ ସେମାନେ ପୂର୍ବରୁ ଯେଉଁ ଯେଉଁ ଲୋକମାନେ ଆମର ସ୍ଵାଧୀନ ପାଇଁ କିମ୍ବା ଭାରତବର୍ଷକୁ ବଞ୍ଚେଇବା ପାଇଁ ଭାରତକୁ ନୂଆକରି ତିଆରି କରିବା ପାଇଁ ଯେଉଁ ଆହ୍ୱାନ୍ ସେମାନେ ନେଇଥିଲେ ଏବଂ କେଉଁ କେଉଁ କେଉଁ ଲୋକମାନେ ତାହା କରି ଦେଖାଇଛନ୍ତି ସେହି ବିଷୟରେ ସେମାନେ ଜାଣିଲେ ତାଙ୍କ ବିଷୟରେ ଜାଣିଲେ ସେମାନେ ତାହାର କୌଣସି କାର୍ଯ୍ୟ ରହୁଛି ଯେକୌଣସି କାର୍ଯ୍ୟ ଯାହା ବାକି ରହିଯାଇଛି ସେଇଠି ସେମାନେ କରିବା ପାଇଁ ଚେଷ୍ଟା କରିବେ ଏବଂ ଇତିହାସ ଜାଣିଲେ ଜଣେ ପରେ କ'ଣ ହୋଇଛି ଏବଂ ତାପରେ କ'ଣ ହେବ ସେ ବିଷୟରେ ମଧ୍ୟ ସେ ଜାଣିପାରିବ ସେଥିପାଇଁ ମୁଁ ମୋର ପିଲାମାନଙ୍କୁ ମଧ୍ୟ ଇତିହାସ ପଢ଼ାଇବାକୁ ଚାହୁଁଛି